ଖେଳ ଅର୍ଥ କହିବାକୁ ଗଲେ ଅନେକ ପ୍ରକାରର ଅଛି ମୁଖ୍ୟ ମୁଖ୍ୟତଃ ଆମେ ଖେଳିବାକୁ ଯାଉ ମାଇଣ୍ଡ୍ ରିଲାକ୍ସ୍ ପାଇଁ କିମ୍ବା ବଡ଼ି ଉଇକ୍ ହେଇଯାଉଛି ବଡ଼ିକି ଫିଟ୍ କରିବା ପାଇଁ କିଛି ଚାପ ମୁକ୍ତ ମୁଣ୍ଡରୁ କିଛି ଚାପ ସବୁ ଦୂର କରିବା ପାଇଁ ଖେଳିଥାଉ ସେଥିମଧ୍ୟରୁ ଅନ୍ୟତମ ଖେଳ ହେଉଛି ଭଲି ବଲ୍ ଯେଉଁଟା କି ମୁଁ ନିଜେ ଖେଳେ ଏହି ଖେଳରେ ଦୁଇଟି ଟିମ୍ ଖେଳ ଦୁଇଟି ଟିମ୍ ମଧ୍ୟରେ ଏହି ଖେଳ ଖେଳାଯାଏ ଗୋଟେ ଟିମ୍ ଗୋଟେ ଗୋଟେ ଟିମ୍ରେ ଛଅ ଜଣ ଆଉ ଗୋଟେ ଟିମ୍ରେ ଛଅ ଜଣ ଏହି ଖେଳ ଖେଳି ଖେଳିବା ଦ୍ୱାରା ମନକୁ କିଛି ନା ଆନ ଆନନ୍ଦ ହୋଇଥାଏ ଏବଂ ମାଇଣ୍ଡ୍ ରିଲାକ୍ସ୍ ହୋଇଥାଏ ଏହାଫଳରେ ଏହି ଖେଳ ବି ଆମ ଗାଁରେ ଅନୁଷ୍ଠିତ ହୁଏ ଏହାର ମ୍ୟାଚ୍ ମଧ୍ୟ ହୁଏ ଯେଉଁଠି ବିଭିନ୍ନ ଜିଲ୍ଲା ଜିଲ୍ଲାରୁ ରାଜ୍ୟ ସ୍ତରୀୟରୁ ପିଲା ଆସି ଏହି ମ୍ୟାଚ୍ ଆମର ଖେଳିଥାନ୍ତି ଏବଂ ଏହି ଖେଳିବା ଦ୍ୱାରା ଆମ ଗ୍ରାମର କିଛି ଲୋକମାନେ ବି ଏହାକୁ ବହୁତ ଆନନ୍ଦର ସହିତ ଦେଖି କାର୍ଯ୍ୟକ୍ରମ ଆଗକୁ ବଢ଼େଇଥାନ୍ତି ଯାହା ଫଳରେ ଖେଳାଳିମାନଙ୍କର ମନ ଆହୁରି ମନରେ ଅଧିକ ଉତ୍କଣ୍ଠା ବଢ଼ିଯିବ ଏବଂ ଖେଳିବା ପାଇଁ ମନ ଲାଗିବ କିଛି କିଛି ମାତ୍ରାରେ ସପୋର୍ଟ ମିଳିବା ଦ୍ୱାରା ସେମାନେ ଭଲ ଖେଳ ପ୍ରଦର୍ଶନ କରିଥାନ୍ତି